ମୁଁ ପଞ୍ଚମ ଶ୍ରେଣୀରେ ପଢ଼ିଥିବା ଏକ ପୁସ୍ତକରେ ଗୋଟେ ବାକ୍ୟ ଥିଲା ଆରେ ପିଲା ତୁ ତ ନିଜକୁ ନିଜେ ସମ୍ଭାଳି ପାରୁନୁ ମୋତେ ସମ୍ଭାଳିବୁ କିପରି ଏହି ବାକ୍ୟଟି ମୋର ବହୁତ ପ୍ରିୟ ବାକ୍ୟ ଅଟେ ଏବଂ ଏହାଦ୍ୱାରା ମୁଁ ବହୁତ ପ୍ରଭାବିତ ମଧ୍ୟ ହୋଇଛି ଏ ପ୍ରସଙ୍ଗଟିର ନା ତ ମୋର ଠିକ୍ ସେ ମନେ ନାହିଁ କିନ୍ତୁ ଏ ବାକ୍ୟଟି ଆଜି ପର୍ଯ୍ୟନ୍ତ ମୋର ମନେ ଅଛି ଯେତେବେଳେ କବି ମହାତ୍ମା ଗାନ୍ଧୀଙ୍କୁ ସୁରକ୍ଷା ଦେଉଛନ୍ତି ତାଙ୍କ ସାଙ୍ଗମାନଙ୍କ ସହ ହାତକୁ ହାତ ଛନ୍ଦି ମଝିରେ ମହାତ୍ମା ଗାନ୍ଧୀଙ୍କୁ ରଖି ନେଉଛନ୍ତି ସେତେବେଳେ କବି ପଡ଼ି ଯାଇଛନ୍ତି ଏହା ଦେଖି ମହାତ୍ମା ଗାନ୍ଧୀ କହୁଛନ୍ତି ଆରେ ପିଲା ତୁ ତ ନିଜକୁ ନିଜେ ସମ୍ଭାଳିି ପାରୁନୁ ମୋତେ ସମ୍ଭାଳିବୁ କିପରି କବି ଭାବୁଛନ୍ତି ଏଠାରେ କହୁଛନ୍ତି ଏହି ଶବ୍ଦର ଅର୍ଥ ହେଉଛି ଏହି ବାକ୍ୟର ଅର୍ଥ ହେଉଛି ସେ ପିଲାଟି ତ ନିଜକୁ ନିଜେ ସମ୍ଭାଳି ପାରୁନି ପଡ଼ି ଯାଉଛି ସେ ମହାତ୍ମା ଗାନ୍ଧୀକୁ କେମିତି ସମ୍ଭାଳିବ ସେ ମହାତ୍ମା ଗାନ୍ଧୀକୁ ସୁରକ୍ଷାର ସହ ନେଇ କେମିତି ପହଞ୍ଚାଇବ ଇ କଥା କିନ୍ତୁ ଆମେ ଏଥିରୁ ଶିଖିବାକୁ ପାଉ ଯେ ଆମେ ନିଜେ ପଛେ ଅସୁରକ୍ଷିତ ଥିବା କିନ୍ତୁ ଅନ୍ୟର ସୁରକ୍ଷା ଚାହିଁବା ଅନ୍ୟର ଉପକାର କରିବା ଏହି ବାକ୍ୟରୁ ଆମେ ଏଇ କଥାଟି ଶିଖିଥାଉ ନିଜ କଥା ନ ଭାବି ଅନ୍ୟର କଥା ଚିନ୍ତା କରିବା ଅନ୍ୟ ମାନେ କେମିତି ସୁରକ୍ଷିତ ରହିବେ ସୁରକ୍ଷିତ ଜାଗାରେ ପହଞ୍ଚିବେ ସେଥିପ୍ରତି ଧ୍ୟାନ ଦବା